ଯେମିତିକି ଦେଖନ୍ତୁ ଆମ ଓଡ଼ିଶାର ମୂଲ କଲା ଚିତ୍ରକଳା ମୂର୍ତ୍ତି ବନଉଛନ୍ତି ବନନ କରୁଛନ୍ତି ମାଟିପତ୍ର ବନଉଛନ୍ତି ମୁଦ୍ରାଣ ତ ଏସବୁ ଆମ ଓଡ଼ିଶାର ସବୁଠୁ ମୂଲ କଲା ତ ଆମକୁ ଏ କଳା ବହୁତ ମାନେ ଆମ ଆର ଓଡ଼ିଶାର ବହୁତ ଭଲ ସେଟା ତ ଆମ ଓଡ଼ିଶାରେ ଜାଣିପାରିବେ ଯେ ଆମ ରାଜ୍ୟର ଆ ରାଜ୍ୟରେ ଏସବୁ ବନା ହେଉଛି ବୋଲି ଆମ ରାଜ୍ୟରେ ଭଲ ଭଲ ଚିତ୍ରକଳା ମୂର୍ତ୍ତି ବୟନ ମାଟିପତ୍ର ମୁଦ୍ରାଣ ସବୁ ଅଛି ଭଲ ଆମ ଓଡ଼ିଶାରେ ସେଟା ଭଲ ଅଛି ବୋଲି ସମସ୍ତେ ଜାଣିପାରିବେ ଆମ ଓଡ଼ିଶା ରାଜ୍ୟରେ ତ ସେଥିପାଇଁ ଆମ ରାଜ୍ୟ ଓଡ଼ିଶା ରାଜ୍ୟ ବହୁତ ଭଲ ମାନେ ବହୁତ ଭଲ ଅନ୍ୟ ରାଜ୍ୟ ସ୍ଥାନ ଲୋକମାନେ ବି ଜାଣିପାରିବେ ଯେ ଆମର ବିଭିନ୍ନ ପ୍ରକାରର କଲା ଅଛି ଆମ ରାଜ୍ୟରେ ଓଡ଼ିଶାରେ ତ ଆମ ରାଜ୍ୟକୁ ବହୁତ ଭଲ ପାଇବେ ସବୁ ସବୁ ଆମ ରାଜ୍ୟଠୁ ଜାଣିବେ ଯେ ଆମ ରାଜ୍ୟର ଆମ ରାଜ୍ୟ ଭଲ ଅଛି ବୋଲି